ଆମ ଖୋର୍ଦ୍ଧା ଜିଲ୍ଲାରେ ବିଭିନ୍ନ ପ୍ରକାର ପରିବା ପନିପରିବା ହୁଏ ଟମାଟୋ ବାଇଗଣ ପୋଟଳ ଜହ୍ନି କାକୁଡ଼ି ଭେଣ୍ଡି ଇତ୍ୟାଦି ଆମ ବଡ଼ ବଗିଚାରେ ଫସଲ ଆମେ କରିଥାଉ ସେଥିରୁ କିଛି ଲୋକ ଆମ ପାଖରୁ ବିଭିନ୍ନ ବଜାରରେ ନେଇକି ବିକ୍ରି କରିକି ପଇସା ପତ୍ର ଆଣିକି ଆମେ ସେଥିରେ ଚଳୁ ଚାଉଳ ଧାନ ଚାଷ କରିକି ଚାଉଳ ପତ୍ର ଆମେ ସେଥିରୁ ଊଂସିଆଁ ଊଂସି କରିକି ଚାଉଳ ପତ୍ର ବ୍ୟବହାର କରିଥାଉ ତମ୍ବାଖୁ ହେଉଛି ଧୁଆଂ ପତ୍ର ଗଞ୍ଜେଇ ପତ୍ର ତାକୁ ବି ବାଡ଼ି ବଗିଚାରେ ଫସଲ କରି ବିକିକି ଉପକୃତ ହେଉ ଆଖୁ ସେମିତି ଗୁଡ଼ ଚିନି ସେଥିରୁ ତିଆରି କରିକି ଆମେ କିଛି ଚାଳିବାକୁ ପରିପୋଷଣ କରି ପଇସା ସେଥିରୁ କିଛି ସଞ୍ଚୟ କରିଥାଉ ଏମିତିବି ଆମକୁ ଅସୁବିଧା ହୁଏ ନାହିଁ ବର୍ଷ ସାରା ଚାଲିବା ପାଇଁକା ଚଳିବା ପାଇଁ ଆମ ପାଖରେ ସୁବିଧା ରହିଥାଏ ଆମେ ଏହି ବାଡ଼ି ବଗିଚାରେ ଫସଲ ଫସଲ କରିକି ଏମିତି ଉପକୃତ ହୋଇଛୁ ହୋଇ ଚାଲିଥାଉ ଆଳୁ ବାଇଗଣ ପିଆଜ ଏମିତି ପରି ବଜାରରେ କିଣିବା ଅପେକ୍ଷା ବାଡ଼ି ବଗିଚାରେ ଫସଲ କରିକି ଆମେ ଏଥିରୁ ଗ୍ରୀନ ପରିବା କିଛି ପାଇଥାଉ ଏମିତି କିଛିଟା ଫସଲରେ କିଛି ଆମେ ଉପକୃତ ହୋଇଥାଉ ନିଜ ଚେଷ୍ଟାରେ ଆମେ ଏ ଗୁଡ଼ାକ ପ୍ରଚେଷ୍ଟା କରିଥାଉ ପଇସା ପତ୍ରର ଅଭାବ ଆମ ପାଖରେ ରୁହେ ନାହିଁ କାରଣ ଆମ ନିଜ କର୍ତ୍ତବ୍ୟରେ ଆମେ ସେଗୁଡ଼ାକ ବ୍ୟବହାର କରିକି ଚାଲିଥାଉ ଚାଉଳ ଗୋଟିଏ ଜିନିଷ ଆମେ ବହୁତ ପ୍ରକାରର ବିଭିନ୍ନ ପ୍ରକାରର ଆଡ଼ୁ ଚାଉଳ ଖାଇଲେ ଦେହ ମୁଣ୍ଡ ଖରାପ ହୁଏ ତେଣୁ ଘରେ ବାଡ଼ି ବଗିଚାରେ ବିଲ ମାନଙ୍କରେ ଦୁନଆଁ ପ୍ରକାରର ଚାଉଳ ଧାନ କରିକିରି ଆମେ ସେଥିରେ ପୁଣି ପ୍ରତିପୋଷଣ ହୋଇଥାଉ ଆଖୁ ଗୁଡ଼ ଚିନି ସେଥିରୁ ଆମେ ତିଆରି କରିଥାଉ ବଜାରରେ ନେଇକି ଅଧିକ ଦରରେ ବେପାର କରିଥାଉ ପଇସା କିଛି ପାଉ କିଛି ବି ଘରେ ଆମେ ବ୍ୟବହାର କରୁ ସେଥିରେ ଆମେ ବି ପଇସା ପତ୍ର କିଛିଟା ସଞ୍ଚୟ କରିପାରୁ ଆମ ପିଲାଙ୍କ କାମ ଧାମ ରେ ବି ଦରକାର ହୁଏ